ମୁଁଇ ପଢ଼ି ଯାଉଥିଲିଁ ଯେତେବେଲେଁ ଆମର୍ ଓଡ଼ିଆ ଭାଷା ଟା ମୋତେ ଭଲ୍ ଲାଗସି ଓଡ଼ିଆ ଭାଷା ଟା ଭଲ୍ ଲାଗସି ଯେ ସେନୁ ଆମର୍ ଇ ଇଟା ମନେ ରୂଢ଼ି ମାନେ ଯେତେବେଲେ ଏନ୍ତା କଥା ଲାଗସନ୍ କଥା ଲାଗସନ୍ ଟୁକେଲ୍ ମାନେ ସମସ୍ତେ ମୁଇଁ ବି ଯାନିଥିଲିଁ ମୁଇଁ ବି ଯାନିଥିଲିଁ ବେଲେ ମୁଇଁ ସେତେବେଳେ ମୁଇଁ ଛ ପଢ଼ୁଥିଲି ସାତ୍ ପଢ଼ୁଥିଲିଁ ଆର୍ ସେତକି ଦିନୁ ସେ ରୂଢ଼ି ମାନେ ପଢ଼ୁଥିଲୁଁ ବେଲେ ଛୁଆ ମାନକର୍ ସାଙ୍ଗେ ଏନ୍ତା ମଜାକ୍ ଫଜାକ୍ ଲାଗିକରି ଏନ୍ତା ଖେଲୁଥିଲୁଁ ବେଲେ ମୁଇଁ ସାତ୍ ପଢ଼ଲିଁ ଆରୁ ସେନୁ ସେ ଆଡ଼କେ ଆଉ ନେଇଁ ପଢ଼ଲି ବେଲେ ସ୍କୁଲ୍ କେ ମୁଇଁ ଆଉ ନାଇଁ ଗଲି ନ ନାଇଁ ଗଲି ବେଲେ ସେଇଟା ମାନେ ଆଉ ମୁଇଁ ଭୁଲି ଯାଇସେ ଗୁଟେ ଗୁଟେ ଏନ୍ତା ସୋର୍ ଅଛେ ଏନ୍ତା ମୋତେ ଯେତେ ମାରିବୁ ମାର୍ ମୁଁ ସେଇ ଦର ପୋଡ଼ା କାଠ୍ ବୋଲି କରି ସେଟା ଆଉ ଗୁଟେ କଷ୍ଟ କଲେ ଯାଏ କୃଷ୍ଣ ମିଲେ ବୋଲି କରି ଏନ୍ତା ରୂଢ଼ି ମାନେ ଯେନ୍ ଅଛେ ଇ ରୂଢ଼ି ମାନେ ଏନ୍ତା ଯେନ୍ ଅଛେ ଇଟା ମାନେ ମୁଇଁ କହୁଥିଲି ବେଲେଁ ଆରୁ ଆମର୍ ଓଡ଼ିଆ ଭାଷା ଟା ତ ହେଲା ବହୁତ୍ ସହଜର୍ କଥା ଏ ଆର୍ ଓଡ଼ିଆ ଭାଷି ଭଲ୍ ଏ ବେଲେ ମୁଇଁ ଆର୍ ସେତକି ଦିନୁ ଆର୍ ମୋତେ ଇହା ଚେନି ପଏଚାଲିସ୍ ବରଷ୍ ଆଡ଼େ ହେଲାନ ସେ କଥା ମାନେ ବି ଆଉ ଛୁଆ ପୁତା ମାନେ ହେଲେ ବେଲେ ଆଉ ସୋର୍ ସୁତର୍ ବି କିଛି ନେଇ କର୍ବାର୍ ସେଇଟା ସେଇଟା ମନେ କିଛି ନାଇଁ କଲିଁ ବେଲେଁ ଆଉ କଲେ କଲେ ଅଛେଁ